ଭାଇ ତମେ ଏପଟେ ଯେ କୁଆଡ଼େ ଯାଇଥିଲ ଆଜି କାମ ଅଛିନା ହୁଁ ହୁଁ ମୁଁ ଏବେ କେଉଁ କାମ କରୁଛ କେଉଁ ଜାଗାରେ କରୁଛ ଆସନ୍ତୁ ଏଠି ବସିବା ଆସ ବସିକି କଥା ହେବା ଆମେ ତ ଭାବୁଛେ କଂଗ୍ରେସକୁ ଦେବା ଏବେ ତ କରୁଛି ପରେ ଦେଖିଲାବେଳକୁ ଦେଖାଯିବ ନେଇ ଏବେ ତ ସେଇ ଭୋଟ୍ ଜାଳରେ ସବୁ ପଇସା ପତ୍ର ଦେଇ ଦେଉଛନ୍ତି ଆଉ ପରେ ଏବେ ତ ସବୁ ଜିନିଷ ପତ୍ରରେ ରେଟ୍ ତାମାନେ ଅଧିକ କରି କରି ଦେଲେଣି ଏପଟେ ହଜାର ଟଙ୍କା ଲେଖାଏଁ ଦେଉଛନ୍ତି ସବୁ ପଇସା ଦେଉଛନ୍ତି ସୁବିଧା ଦେଉଛନ୍ତି ସେଥିରେ ପୁଣି ଜିନିଷ ପତ୍ର ରେଟ୍ ସବୁ ବଢ଼ିଗଲାଣି କେତେ ଦିନ ଆଉ ବସାଇ ରଖିବ ରାଜଗାଦିରେ ଅସୁବିଧା ସବୁ ହେବ ଦେଖିବ ଜାଣିବ କେମିତି କ'ଣ ଚାଲିଛି ହେଲେ ଦେଖିଆସିଛି ଅଲଗା କାହାକୁ ଚେଞ୍ଜ୍ କଲେ ତ ଜାଣିବ ଯେ କେମିତି କ'ଣ ଶାସନ ଚାଲିଛି ଅଲଗା କ'ଣ ଅଲଗା ଲୋକ କେଉଁ ଭଳିଆ ଶାସନ କରୁଛି ସିଏ ଆଉ ଆଉ କେତେ ଦିନ ସେମିତି ଚାଲିବ ଅଲଗା କାହାକୁ ନୂଆ ବାଛିଲେ ସିନା ଭଲ ହେବ ଆଉ ସେ ଗୋଟିଏ ଲୋକ ସବୁବେଳେ ସବୁବେଳେ ରାଜନୀତି କରୁଛି ତାକୁ ଜାଣିବା କେମିତି ସେ ଭଲ ବୋଲିକରି ହେଉ ଦେଖିବାରେ କିଛିଟା କଷ୍ଟ ଆଉ ଆମେ ଭାବୁଛେ କଂଗ୍ରେସକୁ ଦେବା ହେଉ ହେଉ ମୋର ତାହେଲେ କାମ କାମ ଟାଇମ୍ ହୋଇଗଲାଣି ଆଉ କେବେ ଦେଖା ହେଲେ କଥା ହେବା